ବୌଦ୍ଧ ଜିଲ୍ଲା ଲୋକ୍ମାନ୍କର୍ ମୁଖ୍ୟ ବୃତ୍ତି ହେଲା ଚାଷ୍ କାମ୍ କର୍ବାର୍ଟା ଏବେ ଦେଖାଯାଉଛେ ଯେ ଚାଷ୍ କାମ୍ କର୍ବାର୍ଲାଗି ଲୋକ୍ମାନେ ଆସ୍ତେ ଆସ୍ତେ ଚାଷ୍ କାମ୍ରୁ ଦୂରେଇ ଯାଉଚନ୍ ବୋଧେ ସେମାନେ ଭାବୁଚନ୍ ଯେ ଚାଷ୍ କାମ୍ରେ ଏତେ ପରିଶ୍ରମ କିଏ କର୍ବା ଆର୍ କମ୍ ଲାଭ କିଏ ପାଏବା ସେଥିର୍ଲାଗି ସେମାନେ କାଣା କରୁଚନ୍ ଯେ ରାଜ୍ୟ ବାହାରକେ ପଲଉଚନ୍ ତାମିଲନାଡ଼ୁ ପଲଉଚନ୍ ଆର୍ କେନ୍ କେ ପଲଉଚନ୍ ଦାଦନ୍ ଖଟି ପଛେ ଯାଉଚନ୍ ଚାଷ୍ କାମ୍ ଲୋକମାନେ ନାଇଁ କର୍ବାକେ ତାର୍ କାରଣ ହେଲା ଚାଷ୍ ରେ ବିଭିନ୍ନପ୍ରକାର୍ ସମସ୍ୟା ବି ଅଛେ କେତେବେଲେ ମର୍ଡ଼ି ହେଇଯାଉଚେ କେତେବେଲେ ବଢ଼ି ହେଇଯାଉଚେ କେତେବେଲେ ଧାନ୍ର ଅଭାବ୍ ବିକ୍ରି ହେଇଯାଉଚେ ହେତିର୍ଲାଗି ଚାଷ୍ ଉପ୍ରୁ ସେ ତାଙ୍କର୍ ମନ୍ଟା ହଟିଯାଉଚି